ହଁ ଛୁଆଙ୍କ ଛୁଆଙ୍କ ଯତ୍ନ ମତେ ଭଉତୁ ଭଲ ନାଗେ ଆଉ ଛୁ ଛୁଆଙ୍କ ଯତ୍ନ ମୁଁ ବହୁତ କରେ ଆଉ ଛୁଆଙ୍କୁ ନେଇକିନି ସଫାସୁତର କରିକିନି ତାଙ୍କୁ କଅଁଳିଆ ଖରାରେ ଟିକେ ନେଇକିନି ଶୋଇ ଦବାକୁ ଉଁ ଆଉ ତେଲ ଫେଲ ତେଲ ଫେ ତେଲ ହଳଦୀ ଫଳଦି ମାରି ଦେଇକିନି ଚିତା ଫିତା ନଗେଇ ଦେଇକିନି ନେଇକିନି ଟିକେ କଅଁଳିଆ ଖରାରେ ଶୋଇଦେମି ଶୋଇ ଦେଇକିନି ଆଖି ନାକ ପରିଷ୍କାର ପରିଚ୍ଛନ୍ନ କରିକିନି ଜଙ୍ଘ ସନ୍ଧି ଗୋଡ଼ ଫୋଡ଼ ସବୁ ପରିଷ୍କାର କରିକିନି ଆଉ ନେଇକିନି ନଖ କାଟିଦବା କାନ ସଫା କରିବା ପାଟି ସଫାକରିବା କରି ସାରିକିନି ତାପରେ ନେଇକିନି ଟିକେ ଖରାରେ ଶୋଇଦେମି ଖ ଦେହ ସାରା ଖରା ଟିକେ କଅଁଳିଆ ଖରା ପଡ଼ିବ ମୁଣ୍ଡଟା ଛାଇ ପଡ଼ିବ ଏମିତି ଜାଗାରେ ନେଇକିନି ଶୋଇଦେମି ଶୋଇଦେଇକିନି କପଡ଼ା ଫପଡ଼ା ନେଇକିନି ମଶାରୀ ଟାଙ୍ଗିଦେମି କପଡ଼ା ଫପଡ଼ା ନେଇକିନି ଡିଟେଲ ପାଣି ପକେଇକିନି ଧୋଇଧୁଆକିନି ପରିଷ୍କାର ପରିଚ୍ଛନ୍ନ କରିକିନି ଆଣିମି ଆଉ ମଶା କାମୁଡ଼ିବ ବୋଲି ମଶାରୀ ଟାଙ୍ଗିଦେମି ଆଉ ଜନ୍ଦା ପିମ୍ପୁଡ଼ି ଧାଇଁ ଆସିବେ କାମୁଡ଼ି ଦେବେ ଛୁଆ ଛୋଟ ଛୁଆ ସିଏ ହାତ ହଲେଇ ପାରିବେ ନା ଗୋଡ଼ ହଲେଇ ପାରିବେ କାନ୍ଦିବେ ସେଇ ଯୋଗରୁ ମୁଁ ବରକୁ ବର ଅନଉ ଅନଉଥିମି ଦେଖୁଥିମି ଛୁଆଟା ଉଠିଲା କି କାନ୍ଦିଲା କି ବରକୁ ବର ଯାଇକିନି ଦେଖିମି ଧାଇଁକିନି ଆଉ ଏଣେ କାମଧନ୍ଦା କରୁଥିମି ହେଣେ ଧାଇଁକିନି ଯିମି ଧୂଳି ଧୂଳି ମାଟିରେ ଛାଡ଼ିମିନି ଯେମିତି ଛୁଆଟାକୁ ସେଇ ଭଳିଆରେ ମୁଁ ସବୁବେଳେ ଅନେଇକିନି ବସଥିମି ପରିଷ୍କାର ପରିଚ୍ଛନ୍ନ କରିକିନି ରଖିଥିମି ସବୁବେଳେ